ମୋ ବ୍ୟତୀତ ମୋ ପରିବାରର ସମସ୍ତେ ବଗିଚା କରିବାକୁ ଆଗ୍ରହୀ ଥାଆନ୍ତି ଯେପରିକି ମୋ ବାପା ମୋ ମା ମୋର ଭାଇ ମୋର ଗୋଟେ ଭଉଣୀ ସମସ୍ତେ ବାଗିଚାରକୁ ବଗିଚାରେ ଗଛ ଲଗାଇବାକୁ ଭଲ ପାଆନ୍ତି ଆଉ ଆମ ପଡ଼ୋଶୀ ଘରର ଲୋକମାନେ ମଧ୍ୟ ସେମାନେ ବଗିଚା କରିବାକୁ ବହୁତ ଆକୃଷ୍ଟ ହୋଇଛନ୍ତି ଆଉ ଲଗାଇଛନ୍ତି